ଆମେ ଫାଷ୍ଟରେ ସବୁ ବଳଦ ଦେଇକରି ଚାଷ କରୁଥିଲେ ଏବେ ଏବଂ ଏବେ ଟ୍ରାକ୍ଟର ବାହାରିଛିି ଇତ୍ୟାଦି ବହୁତ ଜିନଷ ବାହାରିଛି ଆମେ ଟ୍ରାକ୍ଟରରେ ଚାଷ କରୁଛୁ ବେଶ ଏବେ ନିୟୁ ଯୁଗ ସେଥିପାଇଁ ଧାନ ଧାନ ଚାଷ କରୁଛୁ ଧାନ କରିବା ପାଇଁ ନିଉ ନିଉ ସିଷ୍ଟମ ବାହାରିଛି ଧାନ ମଳିବା ପାଇ ସେ ଡବା ଇତ୍ୟାଦି ପ୍ରତ୍ୟେକ ଜିନିଷ ବାହାରିଛି ସବୁ ଏବେ ସବୁ ଜିନିଷରେ ଏବେ ନିୟୁ ମଡେଲ